ବର୍ତ୍ତମାନ ଭାରତର ଜଣେ ବିଶିଷ୍ଟ ଶିଳ୍ପପତି ହେଉଛନ୍ତି ମୁକେଶ ଅମ୍ବାନୀ ତାଙ୍କ ପାଇଁ ଭାରତର ଅର୍ଥନୀତି ବହୁ ଉପରକୁ ଯାଇଛି ସେ ଟାଟା ଷ୍ଟିଲ୍ ନାମକ ଏକ କମ୍ପାନୀ ଚଲାନ୍ତି ଯାହା ଦ୍ୱାରା କି ଷ୍ଟିଲ୍ର ଭାଲ୍ୟୁ ଷ୍ଟିଲ୍ର ମୂଲ୍ୟ ଲୋକ ବହୁମାତ୍ରାରେ ବୁଝିପାରୁଛନ୍ତି ଏବଂ ବ୍ୟବହାର ମଧ୍ୟ କରୁଛନ୍ତି ଯାହାପାଇଁ ଭାରତ ଅନେକ ଆଗକୁ ଯାଇଛି